ଆମ ଓଡ଼ିଆ ହେଉଛି ଭାଷା ମାତୃଭାଷା ଏବଂ ଓଡ଼ିଆ ଭାଷାକୁ ସମସ୍ତେ ଭୁଲି ଯାଉଛନ୍ତି ଏବେ ବେଶୀ ଲୋକ ପ୍ରାୟତଃ ଇଂଲିଶ ମିଡ଼ିୟମରେ ପଢ଼ୁଛନ୍ତି ଏବଂ ଇଂଲିଶ ଭାଷା ହିଁ କହୁଛନ୍ତି ଓଡ଼ିଆ ଭାଷାକୁ କେହି ବି ଟିକିଏ ଗୁରୁତ୍ୱପୂର୍ଣ୍ଣ ଦେଉନାହାନ୍ତି ଏବଂ ଓଡ଼ିଆ ଓଡ଼ିଆ ଓଡ଼ିଆ ଭାଷାଙ୍କୁ ବହୁତମାତ୍ରା କା ଲୋକ ଘୃଣା ବି କରୁଛନ୍ତି ଏବଂ ଭୁଲି ଭୁଲି ବି ଯାଉଛନ୍ତି ଆମେ ଓଡ଼ିଆ ଲୋକ ହେଇକି ଯଦି ଓଡ଼ିଆ ଭାଷା ଭୁଲିଯିବା ସେଇ କ'ଣ ଠିକ କଥା ଯଦି ଓଡ଼ିଆ ଭାଷାକୁ ଓଡ଼ିଆ ଆମେ ଓଡ଼ିଆ ଲୋକ ହିଁ ଓଡ଼ିଆ ଯଦି ନ କହିବା ଇଂଲିଶରେ କହିବା ଇଂଲିଶ ମିଡ଼ିୟମରେ ପଢ଼ିବା ଇଏ ବି ଇଏ ବି ଠିକ କଥା ନୁହେଁ ଏବଂ ଓଡ଼ିଆ ଭାଷାକୁ ଓଡ଼ିଆରେ ଓଡ଼ିଆ ଲୋକ ଯଦି ଓଡ଼ିଆ ନ କହିବେ ଇଂଲିଶ କହିବେ ଇଏ କିଛି ଭଲ କଥା ନୁହଁ ଏବଂ ଓଡ଼ିଆ ଓଡ଼ିଆ ହିଁ ଆମ ମାତୃଭାଷା ଅଟେ ଓଡ଼ିଆ ଲୋକ ହେଇକି ଯଦି ଆମେ ଓଡ଼ିଆ ଓଡ଼ିଶା ଓଡ଼ିଶାର ଲୋକ ହେଇକି ଯଦି ଆମେ ଓଡ଼ିଆରେ କଥା ନ ହବା ଏବଂ ଓଡ଼ି ଓଡ଼ିଆ ଓଡ଼ିଆ ଭାଷାକୁ ଆମେ ଭୁଲିଯିବା ଏବଂ ଇଂଲିଶରେ ଆସି ଇଂଲିଶ ମିଡ଼ିୟମରେ ପାଠ ପଢ଼ି ଇଂଲିଶରେ କହିବା ଏବଂ ଇଂଲିଶ ମିଡ଼ିୟମ ପିଲାଙ୍କ ଭଳିଆ ଯଦି ଇଂଲିଶମାନେ ବାହାର ଦେଶ ବାହାର ଭାଷା ଆସି ଆମେ ଓଡ଼ିଶାରେ ଯଦି କହିବା ଏଇଟା କିଛି ବି ଭୁଲ ଏଇଟା ସମ୍ପୂର୍ଣ୍ଣ ଭାବେ ଭୁଲ କଥା ଏବେ ଆମ ଓଡ଼ିଆ ଲୋକ ହେଇ ଓଡ଼ିଆ ହିଁ କହିବା ଓଡ଼ିଆ ଆମ ମାତୃଭାଷା ଏବଂ ଓଡ଼ିଶା ଓଡ଼ିଶା ଲୋକ ହେଇ ଓଡ଼ିଶା ରେ ଯଦି ନ କହିବା ଓଡ଼ିଶା ଲୋକ ହେଇ ଓଡ଼ିଶା ଯଦି ନ କହିବା ଇଏ କିଛି ଏବଂ ଆମେ ଆମେ ସବୁବେଳେ ଓଡ଼ିଆ ଓଡ଼ିଆ ଆମେ ଭାରି ବଢ଼ିଆ